ବସନ୍ତ ଋତୁ ମୋର ପ୍ରିୟ ଋତୁ ଏହି ଋତୁକୁ ଋତୁମାନଙ୍କର ରାଜା କୁହାଯାଏ ଏହି ଋତୁରେ ମଳୟ ପବନ ବହିଥାଏ ଏହି ଋତୁରେ ବୃକ୍ଷମାନେ ପତ୍ରଝଡ଼ା ଦେଇଥାନ୍ତି ଏବଂ ନୂତନ ପତ୍ର ତିଆରି ହୋଇଥାଏ ଏହି ଋତୁରେ କୋଇଲି ତାର ସୁନ୍ଦର କଣ୍ଠରେ ଗୀତ ଗାଇ ମନମୋହିତ କରିଥାଏ ଓଡ଼ିଆ ମାସ ମାଘ ଫାଲ୍ଗୁନ ଓ ଚୈତ୍ର ବସନ୍ତ ଋତୁର ଅନ୍ତର୍ଗତ ଏହି ଋତୁରେ ବସନ୍ତ ପଞ୍ଚମୀ ଦୋଳ ପୂର୍ଣ୍ଣିମା ହୋଲି ଏବଂ ଶିବରାତ୍ରି ଆଦି ପର୍ବ ପାଳନ କରାଯାଏ